ମୁଁ ଆମ ଗାଁ ବଜାରକୁ ଯାଇଥିଲି ଟିଭି ଆଣିବା ପାଇଁ ଆଉ ସେଇଠି ପଚାରିଲି କେଉଁ ଟିଭି ଅଛି ନା ସିଏ ସିଏ କହିଲେ ହଁ ଟିଭି ଅଛି ତାପରେ ମୁଁ କହିଲି କେଉଁ କମ୍ପାନୀର ଭଲ ଅଛି ତା'ପରେ ସେ କହିଲେ କି ସ୍ୟାମସଙ୍ଗ୍ ଏଲଜି ଅଛି ତା'ପରେ ମୁଁ କହିଲି ସେ କେଉଁଟା ଭଲ ସେଇଟା ମୋତେ ଗୋଟେ ମାନେ ଭଲ କମ୍ପାନୀର ଦିଅନ୍ତୁ ଆଉ କୁହନ୍ତୁ କେତେ ରେଟ୍ ପଡ଼ିବ କେତେ ରେଟ୍ ପଡ଼ିବ କଟାଇକି ଦେବେ ଆଉ ଯଦି ରେଟ୍ କାଟିକି ଦେବେ ତାହେଲେ ଗୋଟେ ଭଲ କମ୍ପାନୀର ଟିଭି ଦିଅନ୍ତୁ ସିଏ ଗୋଟେ ଦେଲେ ଭଲ କମ୍ପାନୀର ଟିଭି ଦେଲେ ମୁଁ ଘରକୁ ନେଇକି ଆସିଲି ଘରକୁ ନେଇକି ଆସିଲି ଲଗାଇଲି ଏମିତି ଗଲା ଭଲ ତିନି ଚାରି ଦିନି ଭଲରେ ଗଲା ତା'ପରେ ତା'ପରେ ପୋଡ଼ିଗଲା ପୋଡ଼ିଗଲା ଘରେ ପାଟି କଲେ କହିଲେ କ'ଣ ଇଏ ଆଣିଛୁ ପଇସା ଦେଇଛୁ କ'ଣ ପଇସା ଦେଇନୁ କି ପଇସା ଦେଇକି ଆଣିଛୁ ତ ଏମିତି ଦୁଇ ଚାରି ଦିନ ଗଲା କ'ଣ ପାଇଁ ପୋଡ଼ିଗଲା ଇଏ ସିଏ ତା'ପରେ ମୁଁ କହିଲି ହଉ ଦେଖିବା ମୁଁ ଯାଇକି ପଚାରିମି ସେଇ ଭାଇନାଙ୍କୁ ମୁଁ କହିଲି କେମିତି ସେଇ ଟିଭିଟା ଦେଇକି ଆଉ କି କମ୍ପାନୀର ଭଲ ଟିଭି ଆଣି ପାରିବି କି ମୁଁ ଆଣିପାରିବି କି ନହେଲେ ଆଉ କେଉଁ ବଜାରକୁ ବଜାର ର ଦୋକାନକୁ ଯାଇଁକି ବୁଝିବି